ମୁଁ ଗୋଟେ ବଡ଼ ମହୋତ୍ସବକୁ ଯାଇଥିନି କୁଆଖିଆରେ ମହୋତ୍ସବଟା ହଉଥିଲା ସେଇଟି ସଙ୍ଗୀତ ମାନେ ଗୀତ ଗାଇବାକୁ ଆସିଥିଲେ ଯେ ଯେଉଁ ଅସୀମା ପଣ୍ଡା ଗୀତ ଗାଇବାକୁ ଆସିଥିଲେ ସେଇଠି ବହୁତ ବଡ଼ ସେ ଗୀତ ଗାଇବେ ମାନେ ମହୋତ୍ସବ ଇଏରେ ଗୀତ ଗାଇବା ଭିତରେ ବି ଏ ଯେଉଁ ବହୁତ ବଡ଼ ମେଳା ବି ପଡ଼ିଥିଲା ସେ ମେଳାରେ ବିଭିନ୍ନ ବିଭିନ୍ନ ପ୍ରକାରର ସବୁ ମାନେ ବିକ୍ରି ହଉଥିଲା ଖାଇବା ଜିନଷ ହେଲା ସାମ ପୂଜା ସାମଗ୍ରୀ ହେଲା ଛୁଆଙ୍କ ଖେଳ ଖେଳିବା ଜିନିଷ ହେଲା ୟା ଭିତରେ ବହୁତ ବହୁତ ଗୁଡ଼ିଏ ଖାଇବା ଜିନିଷ ବହୁତ ପଡ଼ିଥିଲା ମାନେ ଏ ଯେଉଁ ଏମତି ପିଲାମାନେ ବି ଖାଇବାକୁ ଯେଉଁ ଭଲପାଆନ୍ତି ଯେଉଁ ଜିନଷ ହେଲା ମାନେ ବହୁତ ପ୍ରକାରର ଖାଇବା ମାନେ ଯେମତି ଚାଇନିସ ହେଲା କି ଫାଷ୍ଟଫୁଡ଼ ହେଲା କି ଗୁପଚୁପ ମାନେ ପିଲାଙ୍କର ବି ଆଇସକ୍ରିମ ବହୁତ ଭଲପାଆନ୍ତି ପିଲାମାନେ ତାଙ୍କର ବି ପଡ଼ିଥିଲା ଆଉ ଗୀତ ଶୁଣିବାକୁ ବି ବହୁତ ଲୋକବି ମାନେ ଆସିଥିଲେ ମାନେ ଯେଉଁମାନେ ସବୁ ମାନେ ଅସୀମା ପଣ୍ଡାର ଯେଉଁମାନେ ଯେଉଁ ଭଲ ତାଙ୍କର ସିଙ୍ଗରମାନେ ଯେଉଁ ମାନେ ଯାହାକୁ ଭ ସେମାନେ ତାକୁ ଭଲପାଆନ୍ତି ଯେଉଁମାନେ ସେମାନେ ବହୁତ ଲୋକ ବି ଆସିଥିଲେ ଯେ ସେ ଗୀତରେ ବି ବହୁତ ଭଲ ଥିଲା ମାନେ ଦୁଇ ତିନଟା ଗୀତ ବି ସେମାନେ ଗାଇ ସେ ଗାଇଥିଲା ଆଉ ବହୁତ ଭଲ ଲାଗିଲା ଗୀତ ଶୁଣିବାକୁ ମାନେ ବହୁତ ଏନଜୟ ମଣିଷ କରୁ ସେଇଠୁ କରୁ କନୁ ଆଉ ଆଉ ସେଇଠୁ ବହୁତ ସାରା ବି ଖାଇନୁ ବହୁତ ସାରା ବି ଜିନିଷ ବି କିଣିନୁ ଛୁଆଙ୍କ ଜିନିଷ ବି ବହୁତ କିଣିନୁ